କିଛି ବର୍ଷ ପୂର୍ବେ ଯେଉଁ ସବୁ ମୋବାଇଲ ବାହାରିଥିଲା ତାହା କିପେଡ଼ ଥିଲା ତାହା କେବଳ ଫୋନ ରେ କଥାବାର୍ତ୍ତା ହେଇପାରୁ ଥିଲେ କିନ୍ତୁ ଏବେ ଯେଉଁ ମୋବାଇଲ ବାହାରିଲା ତାହା ସ୍ମାର୍ଟଫୋନ୍ ଏହା ଦ୍ଵାରା ଆମେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇଲୁ ଏଥିରେ ଇଣ୍ଟରନେଟ୍ ଜରିଆରେ ଆମେ ବ୍ୟାଙ୍କିଙ୍ଗ ସୁବିଧା ପାଇଲୁ ଘରେ ବସି ସବୁ କିଛି ପାଇଲୁ ଯେପରିକି ଭିଡ଼ିଓ କଲିଙ୍ଗ ଏବଂ ଫୋନପେ ଗୁଗୁଲୁପେ ଭଳି ବ୍ୟାଙ୍କିଙ୍ଗ ସୁବିଧା ପାଇଲୁ ପିଲାମାନେ କରୋନା ସମୟରେ ମୋବାଇଲ ରେ ପାଠପଢ଼ି ପାରିଲେ ମୋବାଇଲ ଜରିଆରେ ଉଁ ସେଥିରେ ଇଣ୍ଟରନେଟ୍ ସଂଯୋଗ କରିବା ଦ୍ଵାରା ବହୁତ ପ୍ରକାର ସୁବିଧା ସୁଯୋଗ ସ୍ମାର୍ଟଫୋନ୍ ଦେଇଥାଏ ଯେମିତିକି ଫଟୋ ଉଠାଇବା ଏବଂ ଘରେ ବସି ଫିଲ୍ମ ଦେଖିବା ଭିଡ଼ିଓ କଲିଙ୍ଗ କରି ବାହାରେ ଥିବା ପରିବାର ସହିତ ଯୋଗାଯୋଗ କରିବା କିପେଡ଼ ଏବଂ ସ୍ମାର୍ଟଫୋନ୍ ଭିତରେ ଏହି ସବୁ ତଫାତ ମୋର ସିମଟା ଏୟାଟେଲ ମୁଁ ମୁଁ ମାସିକ ଡାଟା ପାଇଁ ଦୁଇଶହଅନେଶତ ଟଙ୍କା ଖର୍ଚ୍ଚ କରେ ଆଗରୁ ଫୋରଜି ଥିଲା ଏବେ ଫାଇପଜି ହେଲା ଫାଇପଜି ହେବା ଦ୍ଵାରା ଇଣ୍ଟରନେଟ୍ ସ୍ପିଡ଼ ବଢ଼ିଯାଇଛି